ଇହାଦେରେ ସମିୟାରେ ଇଣ୍ଟର୍ନେଟ୍ ସମ୍କିରର୍ ଲାଗି ବହୁତ୍ ଜରୁରୀ ହେଇଗଲାନ ଆମର୍ ବୟସ୍କମାନ୍କର୍ ଲାଗି କାଁ ବୋଲିକରି ବୟସ୍କ ଠାନୁ ନେଇକରିକିରି ୟଙ୍ଗ୍ ଏଜ୍ ଚାଇଲ୍ଡ୍ ଏଜ୍ ସମ୍କିରର୍ ଲାଗି ଇହାଦେ ଇଣ୍ଟର୍ନେଟ୍ ବହୁତ୍ ଜରୁରୀ ହେଇଗଲାନ ଆରୁ ଟେକ୍ନୋଲୋଜି ଏହାଦେ ବି ବହୁତ୍ ଡେଭ୍ଲପ୍ କଲାନ ଯେନ୍ତାକି ଧରି ନଉଁ ସ୍ମାର୍ଟ୍ଫୋନ୍ ଇହାଦେ ଏଜ୍ରେ ଏହାଦେ ଦେଖ୍ବେ ବୋଏଲେ ଜଣେକୁ ଯଦି ସତୁର ଅଶୀ ବରସ୍ ହଉଛେ ବି ତାର୍ ପାଖେ ଗୁଟେ ସ୍ମାର୍ଟ୍ଫୋନ୍ ଥିବା ଆରୁ ସ୍ମାର୍ଟ୍ଫୋନ୍ ନିହେଲେ ଆଏଜ୍ କାଲି ଦେଖ୍ବାର୍କେ ଗଲେ ଚଲିନି ହେବାର୍ନ କେନୁ କାର୍ ନିକେ କାଣା କଲ୍ଟେ କର୍ମି ବଏଲେ କେନ କାଣା ଖବର୍ ଟିକେ ପାଏମି ବଏଲେ କି ଅନ୍ଲାଇନ୍ କାର୍ ସାଙ୍ଗ କାଣା ଗୁଟେ କର୍ମି ବଏଲେ କେନ୍ନିକେ କାଣା ପଏସା ଟିକେ ପଠେଇମି ବଏଲେ ସ୍ମାର୍ଟ୍ଫୋନ୍ ନି ହେଲେ ଆଏଜ୍ କାଲି ଆର୍ ଚଲିନିହେବାର୍ନ ଇହାଦେ ଏନ୍ତା ଅବସ୍ତା ହେଇଗଲାନ ଯେ ସ୍ମାର୍ଟ୍ଫୋନ୍ ଗୁଟେ ଆମର୍ ଅଙ୍ଗ ଭଲିଆ କାମ୍ କଲାନ ତାକର୍ ବିନା ଇହାଦେ ଚଲି ବି ନାଇଁ ହେବାର୍ ସେନ୍ତାର୍ ଟି ଭି ଇଣ୍ଟର୍ନେଟ୍ ଇଟାମାନେ ଇଣ୍ଟର୍ନେଟ୍ ନି ହେଲେ ତ ସ୍ମାର୍ଟ୍ଫୋନ୍ ବି ବେକାର୍ ଏ ଇଣ୍ଟର୍ନେଟ୍ ଲାଗି ସ୍ମାର୍ଟ୍ଫୋନ୍ ଏକା କାମ୍ ଦଉଛେ ଆଉ ଇଟା ସମ୍କିରର୍ ଲାଗି ବହୁତ୍ ଜରୁରୀ ଆଏ କାଁ କରି ବୋଏଲେ ବିନା ଇଣ୍ଟର୍ନେଟ୍ ବିନା ଫୋନ୍ରେ ଦି ଜୀବନ୍ ଚଲ୍ବାର୍ଟା ବି ମୁସ୍କିଲ୍ ହେଇଗଲାନ ଆଗ ଆଗ କାଲେ ଆମର୍ ମାନେ ସମିଆ ଥିଲା ଆମେ ମାନେ ବିନା ସ୍ମାର୍ଟ୍ଫୋନ୍ରେ ବି ଚଲି ଯେଇ ହଉଥିଲା କିନ୍ତୁ ଇହାଦେର୍ ପରିସ୍ଥିତି ଏନ୍ତା ହେଲାନ ଯେ ବିନା ସ୍ମାର୍ଟ୍ଫୋନ୍ରେ ଚଲିି ନି ହୁଏ